ଆମ ଅଞ୍ଚଳରେ ଲୋକମାନେ କେତେ ଗୁଡ଼ିଏ ସ୍ଵାସ୍ଥ୍ୟ ସମସ୍ୟା ଅନୁଭବ କରନ୍ତି କିନ୍ତୁ ସେଥିରୁ ମୁଖ୍ୟ ସମସ୍ୟାଟା ହେଉଛି ଯେହେତୁ ଯେ ଇଣ୍ଡଷ୍ଟ୍ରିଆଲ କଳକାରଖାନାର ଧୂଆଁ ସବୁ ବାହାରେ ସେଥିପାଇଁ ଲୋକମାନଙ୍କ ଭିତରେ ଏ ଯେଉଁ ଧୂଆଁ ଆଉ ତାର ଯେଉଁ ଗୁଣ୍ଡ ଧୂଳି ଗୁଣ୍ଡ କଳା ଗୁଣ୍ଡ ସେସବୁ ପଶିକି ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ ଯଥା ତାଙ୍କ ଭିତରେ ଯେଉଁ କାଶ ହୁଏ ଛିଙ୍କ ହୁଏ ଆଖି ଜଳାପୋଡ଼ା କରେ ଏବଂ ବହୁତ ଜାଗାରେ ମଧ୍ୟ ପେଟ ବେମାରି ହୁଏ ଆଉ ଏଠି ମଧ୍ୟ କିଡ଼ନି ସମସ୍ୟା ମଧ୍ୟ ପାଖ ଏରିଆରେ ପାଖ ଅଞ୍ଚଳରେ ମଧ୍ୟ ବହୁତ ଲୋକ କିଡ଼ନିର ସମସ୍ୟାର ଉପଭୋଗ କରୁଛନ୍ତି କାରଣ ସେମାନଙ୍କ ଭିତରେ ଯେଉଁ ପାଣିର ସମସ୍ୟାଟା ହେଉଛି ମୁଖ୍ୟ ସମସ୍ୟା ତାରଣ ଏଠି ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ସେ ଯେଉଁ ଇଣ୍ଡଷ୍ଟ୍ରିର କଳକାରଖାନାର ଧୂଆଁ ଆଉ ତାର ଯେଉଁ ଗୁଣ୍ଡ ପାଣି ଆଉ ଖାଦ୍ୟରେ ମଧ୍ୟ ମିଶିଥାଏ ସେଥିପାଇଁ ଆପଣଙ୍କର ଯେଉଁ ଇଣ୍ଡଷ୍ଟ୍ରି ଚାରି ପଟେ ଯେଉଁ ଗ୍ରାମାଞ୍ଚଳ ରହିଛି ପ୍ରତ୍ୟେକ ଗ୍ରାମରେ ପ୍ରାୟ କୋଡ଼ିଏରୁ ତିରିଶ ଭାଗ ଲୋକ କିଡ଼ନି ଜନିତ ରୋଗରେ ସେମାନେ ବର୍ତ୍ତମାନ ପୀଡ଼ିତ ଅଛନ୍ତି ଆଉ ଝାଡ଼ା ବାନ୍ତି ମଧ୍ୟ ହୁଏ ଏଥିପାଇଁ ମୁଣ୍ଡ ବିନ୍ଧା ହୁଏ ଆଖି ପୋଡ଼େ ଆଉ ଜ୍ବର ବି ହୁଏ ଲୋକଙ୍କ ସହିତ ଆଉ ତେଣୁ ଏସବୁ ସମସ୍ୟାର ସମାଧାନ ହେବା ନିହାତି ଆବଶ୍ୟକ